ହଁ ଆମେ ପାଣି ପାଇଛୁ କିନ୍ତୁ ପାଣି ପରିଷ୍କାର ଆସୁନାହିଁ ଭଲ ପାଣି ଆସିଲେ ଆମେ ଆମକୁ ରୋଗ ଯେପରି ଡେଙ୍ଗୁ ମ୍ୟାଲେରିଆ ହେବନି ଆମେ ଷ୍ଟକ ପାଣି ପାଇଲେ ଆମକୁ ପାଣି ଫୁଟାଇ ପିଇବାକୁ ପଡ଼ିବ ନାହିଁ ଯେହେତୁ ଆମେ ଏବେ ପରିଷ୍କାର ପାଣି ପାଉନାହୁଁ ସେଥିପାଇଁ ଆମେ ଝାଡ଼ା ବାନ୍ତି ଏହିପରି ରୋଗ ମଧ୍ୟ ସାମ୍ନା କରୁଛୁ ଆମକୁ ଭଲ ପାଣି ପାଇଲେ ଆମେ ରହିବୁ ଛୋଟ ପିଲାମାନଙ୍କୁ ସୁସ୍ଥ ରଖିପାରିବୁ